ଆମେ ଯେନୁକେ ଆମର୍ ଓଡ଼ିଶାରେ ଯେନୁକେ ରହୁଛୁଁ ଆମର ପାରମ୍ପରିକ କଳା ବୋଲେ ଯେନ୍ଟାକି ହେଉଛି ଆମର୍ ପହିଲାରୁ ତ ଆମେ ସମ୍ବଲପୁରୀ ଶାଢ଼ୀ ଧର୍ମା ଯେନ୍ଟାକି ଆମର୍ ବୁନ୍କାର୍ମାନେ ଯେନ୍ ଏରିଆରେ ବି ଅଛନ୍ ସେ ଏରିଆରେ ସେ ବୁନ୍କାର୍ମାନେ ସେ ଏରିଆରେ ବହୁତ୍ ଶିଖଉଛନ୍ ସେମାନେ ସେଥିରେ ତାକର୍ କଳାଟାକେ ଆଗ୍କେ ନେଉଛନ୍ ତାକର୍ କଳା ସଂସ୍କୃତିଟାକେ ଆଗ୍କେ ନେଉଛନ୍ କେନ୍ କେନ୍ ଆଡ଼େ ଆମର୍ ଅଲଗା କେନ୍ ସାଇଡ଼୍ମାନ୍କେ ଆମର୍ ଓଡ଼ିଶା ଭିତରେ କୁମ୍ଭାରମାନେ ବି ଅଛନ୍ ଯେନ୍ଟାକି ସବୁ ଆମର୍ କା ଏଇଟା ମାଟିର ମାଟିର୍ଟି ଜାଗାମାନେ ମାଟିର ଆମର୍ ଏଇଟା ସବୁ ତିଆରି କରୁଛନ୍ ଆଉ କେନ୍ କେନ୍ ଆଡ଼େ ଆମର୍ ସୁନାରୀମାନେ ବି ଅଛନ୍ ସୁନା ତିଆର କରୁଛନ୍ ସବୁ ଆଡ଼େ ଅ ଅନେକ୍ ଅନେକ୍ ଭିନ୍ନ ଜିନିଷ୍ମାନେ ଅଛି ସେମାନେ ନିଜର୍ ଏରିଆରେ ସେମାନେ ନିଜେ ଶିଖିକିନା ଅଲଗା ଲୋକକୁ ଶିଖଉଚନ୍ ବି ଏ ସେ ଅଞ୍ଚଲ୍ ସେ ତା ସେଥିର୍ଲାଗି ଉନ୍ନତି ହଉଛେ ସେ ମାଧ୍ୟମରେ ସେମାନେ ଯାଉଛନ୍ ଆରୁ ଆଗ୍କେ ଆମର୍ ସମଲ୍ପୁରୀ ଶାଢ଼ୀ ଯେନ୍ଟାକି ଆମେ ଏହା ଏବେ ବି ବହୁତ୍ ଚାଲିଛି ଆରୁ ଆଗାମୀ ଯୁଗରେ ବି ଆମେ ସେଟାକେ ହେନ୍ତି ବଜାୟ ରଖ୍ବାର୍ କଥା ସବୁବେଲେ ସେଇ ହିସାବରେ ଆମେ ସେଇ ହିସାବରେ ଚଲ୍ବାର୍ କଥା